ଆମ ଗାଁର ମହିଳାମାନେ ଏକ ସ୍ୱୟଂସହାୟକ ଗୋଷ୍ଠୀ ତିଆରି କରିଛନ୍ତି ଯେଉଁଥିରେକି କୋଡ଼ିଏ ତିରିଶି ଜଣ ମେମ୍ବର ଅଛନ୍ତି ସେମାନେ ଏକାଠି ହୋଇ ସେମାନେ ବ୍ୟାଙ୍କ ଜରିଆରେ କିଛି ଋଣ ଆଣିଛନ୍ତି ଏବଂ ସେ ଋଣ ଆଣି ସେମାନେ ଲଙ୍କା ଜିରା ସୋରିଷ ତାକୁ ସବୁ ସଂଗ୍ରହ କରିଛନ୍ତି ଏବଂ ସେମାନଙ୍କର ଋଣ ପଇସାରେ ଛୋଟ ମେସିନ୍ ଆଣିଛନ୍ତି ଏବଂ ସେମାନେ ଏକତ୍ରିତ ହୋଇ ସେଇ ଜିରାକୁ ଏବଂ ଲଙ୍କାକୁ ପେଷି ପ୍ୟାକେଟ୍ କରି ବଜାର ମାର୍କେଟରେ ବିକୁଛନ୍ତି ଏବଂ ତାକୁ ବିକି କିଛି ଅର୍ଥ ଉପାର୍ଜନ କରୁଛନ୍ତି